ଓଡ଼ିଶାର କିଛି ଲୋକପ୍ରିୟ ପର୍ଯ୍ୟଟନ ଆକର୍ଷଣ ଯାହାପାଇଁ ଓଡ଼ିଶା ପୁରା ପ୍ରସିଦ୍ଧ ଯେଉଁଥିପାଇଁ ଆମେ ଯଦି କହିବା ୱାଟର ପାର୍କ ବିଷୟରେ ୱାଟର ପାର୍କ ଆମର ନିଆଳି ଆଉ ପୁରୀଠାରେ ଅଛି ଯେଉଁଟା ଯେଉଁ ଇକୋରିଜର୍ଟ ବୋଲି କୁହାଯାଏ ସେଠି ବିଭିନ୍ନ ଧରଣର ୱାଟରପାର୍କରେ ପାଣିରେ ତିଆରି ଯେଉଁ ଦୋଳିମାନ ଅଛି ଯେଉଁଥିରେକି ଲୋକମାନେ ଯାଇକି ପୁରା ମନୋରଞ୍ଜନ କରୁଛନ୍ତି ନିଜକୁ ଆଉ ଖରାଦିନରେ ସେଠି ବେଶି ଲୋକମାନେ ଯାଇଥାନ୍ତି କାହିଁକିନା ଖରାଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଉଁ ଏଇଠିକି ଯାଇଥାନ୍ତି ଆଉ ନିଜର ମନୋରଞ୍ଜନ କରିଥାନ୍ତି ବହୁତ ଭଲଭଲ ଯାଗା ଅଛି ବି ଫଟୋ ଉଠାଇବା ପାଇଁ ତାପରେ ଆମେ ଯଦି କହିବା ପ୍ରାଣୀଉଦ୍ୟାନ କଥା ପ୍ରାଣୀ ଉଦ୍ୟାନ ବିଷୟରେ କହିବାକୁ ଗଲେ ନନ୍ଦନକାନନ ଆମର ସର୍ବ ପ୍ରଥମେ ଆସୁଛି ଯାହାକି ଆମର ବିଭିନ୍ନ ପଶୁପକ୍ଷୀ ଆଦି ସେଠି ରହିଥାନ୍ତି ଆଉ ସେଠାରେ ବହୁତ ଭଲ ସେମାନଙ୍କର ବ୍ୟବସ୍ଥା କରାଯାଇଛି ଯେଉଁଥିରେକି ସେମାନଙ୍କର ରକ୍ଷଣା ବେକ୍ଷଣା ପାଇଁ ବି ବହୁତସାରା ଲୋକଙ୍କୁ ନିୟୋଜିତ କରାଯାଇଛି ଉଁ ମୋ ତାପରେ ମନୋରଞ୍ଜନ ପାର୍କ କହିବାକୁ ଗଲେ ଆମର ବିଜୁପଟ୍ଟନାୟକ ପାର୍କ ବା ଅନ୍ୟାନ୍ୟ ପାର୍କ କିଛିଟା ଅଛି ଯେଉଁଥିରେକି ଆମେ ବୁଲିବାକୁ ସନ୍ଧ୍ୟା ସମୟରେ ବୁଲିବାକୁ ଯାଇଥାଉ ଆଉ ଜାତୀୟ ଉଦ୍ୟାନ କହିବାକୁ ଗଲେ ଆମର ବଟନିକାଲ ଗାର୍ଡ଼େନ ଯେଉଁଟାକି ନନ୍ଦନକାନନ ପାଖରେ ଅବସ୍ଥିତ ସେଠାରେ ଆମେ ଯାଇଥାଉ ବିଭିନ୍ନ ଧରଣର ଗଛ ଗୁଡ଼ିକୁ ଦେଖିବାକୁ ମିଳିଥାଏ ଯେଉଁ ଗଛ ଗୁଡ଼ିକ ନର୍ମାଲ ଆମର ଅଲଗା ଜାଗାରେ ମିଳେନାହିଁ ସେଠି ସେମାନେ ତାର ସ୍ୱତନ୍ତ୍ର ତାର ରକ୍ଷଣା ବେକ୍ଷଣା କରି ସେଇ ଗଛଗୁଡ଼ିକୁ ସେଠାରେ ସେମାନେ ସ୍ୱତନ୍ତ୍ର ଉପାୟରେ ତାକୁ ରଖିଛନ୍ତି ତାର ରକ୍ଷଣା ବେକ୍ଷଣା ପାଇଁ ବହୁତ ସାରା ଲୋକବି ସେଠାରେ ନିୟୋଜିତ ରହିଛନ୍ତି ଆଉ ଐତିହ ସ୍ଥାନ କହିବାକୁ ଗଲେ ବାଲିଯାତ୍ରା ଏକ ବହୁତ ବଡ଼ ଐତିହ ସ୍ଥାନ ଯେଉଁଥିରେ କି ଲକ୍ଷ ଲକ୍ଷ ଲୋକ ଆସନ୍ତି କୁମ୍ଭମେଳା ପରେ ଯଦି ଓଡ଼ିଶାର କିଛି ବଡ଼ ପର୍ବ ଯଦି କୁହାଯାଏ ଓଡ଼ିଶାର ବାଲିଯାତ୍ରାକୁ ବୁଝାଏ ଯେଉଁଥିରେ କି ଳକ୍ଷାଧିଲକ୍ଷ ଲୋକ ଆସିକି ଏଠାରେ ବ୍ୟବସାୟ ବାଣିଜ୍ୟ କରନ୍ତି ଆଉ ଲୋକଙ୍କୁ ବିଭିନ୍ନ ଉପାୟରେ ମନୋରଞ୍ଜନ କରାନ୍ତି ବିଭିନ୍ନ ଖେଳ ବିଭିନ୍ନ ପ୍ରକାରର ଦୋଳି ମାନ ଏଠାରେ ସୁସଜ୍ଜିତ ହୋଇଥାଏ ଯେଉଁଥିରେ କି ଆମେ ଅ ବହୁତ ଉପକୃତ ହୋଇଥାଉ ମନ୍ଦିର କହିବାକୁ ଗଲେ ଚଣ୍ଡି ମନ୍ଦିର ଧବଳେଶ୍ୱର ବିରିବାଟି ତାରିଣୀ ମନ୍ଦିର ବା ଗଡ଼ଚଣ୍ଡୀ ପୁରୀ ଜଗନ୍ନାଥ କୋଣାର୍କ ଏଇଭଳି ଆମର ଯେଉଁ ମନ୍ଦିର ଗୁଡ଼ିକ ଅଛି ମନ୍ଦିର ମାଳିନୀ ଯୋଗୁଁ ଆମର ଓଡ଼ିଶା ପ୍ରସିଦ୍ଧ ଆଉ ଧ୍ୱଂସାବଶେଷ ଆମର ଏଇପାଖରେ ବାରବାଟୀ ଦୁର୍ଗ ଟିଏ ଅଛି ଯେଉଁଥିରେକି ଧ୍ଵଂସା ଯାହା ପୂର୍ବପୁରୁଷ ମାନେ ଆମର ପୂର୍ବ ରାଜାମାନେ କରିଯାଇଛନ୍ତି ସେଇ ବିଷୟରେ ଆମେ ସଂକ୍ଷିପ୍ତ ବିବରଣ ପାଇଥାଉ ଆମେ ଯଦି ସଂଗ୍ରହାଳୟ କଥା କହିବାକୁ ଗଲେ ଆମର ସୁବାଷ ଚନ୍ଦ୍ର ବୋଷଙ୍କର ଏକ ମିଉଜିଅମ ଅଛି ଯେଉଁଥିରେକି ଆମର ଦେଶ ସ୍ୱାଧୀନ ହେବା ପୂର୍ବରୁ କ'ଣ କ'ଣ ସବୁ ବ୍ରିଟିଶ ସରକାରଙ୍କୁ ଏଠାରୁ ତଡ଼ି ଦେବା ପାଇଁ ଯାହା ଯାହା ଉପାୟ ଅବଲମ୍ବନ କରିଥିଲେ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କ ବିଷୟରେ ମଧ୍ୟ ସେଠାରେ ସଂକ୍ଷିପ୍ତ ରୂପେ ବର୍ଣ୍ଣନା କରାଯାଇଛି